ମୁଁ ଗୋଟିଏ ଚାଷୀ ମୋର ପ୍ରଥମ ଉତ୍ପାଦନ ହେଉଛି ଧାନ ଚାଷ ମୋର ତିନି ହେକ୍ଟର୍ ଜମି ଅଛି ସେଥି ମଧ୍ୟରୁ ଦୁଇ ହେକ୍ଟର୍ ଜମି ନାଳ ଜମି ଏବଂ ଏକ ହେକ୍ଟର୍ ଜମି ଡିପୋ ଡିପୋ ଜମି ପ୍ରତିବର୍ଷ ମୁଁ ପ୍ରାୟ ପଚାଶ କୁଇଣ୍ଟାଲ୍ ଧାନ ଉତ୍ପାଦନ କରିଥାଏ ମୁଁ ବିଭିନ୍ନ ସମୟରେ ଅନ୍ୟ ଫସଲଠାରୁ ଧାନ ଧାନ ଫସଲକୁ ବିଶେଷ ଗୁରୁତ୍ୱ ଦେଇଥାଏ କାହିଁକିନା ଧାନ ଫସଲ କରିବା ଦ୍ୱାରା ମୋର ପରିବାର ପୋଷାଣରେ ସାହାଯ୍ୟ କରିଥାଏ ଏବଂ ବିଭିନ୍ନ ସମୟରେ ସୁବିଧା ଅସୁବିଧାକୁ ନେଇ ମୁଁ ଧାନ କ୍ରୟ କରିଥାଏ ଏବଂ ଧାନକୁ ଆମେ ନିଜ ଖାଦ୍ୟ ରୂପରେ ବ୍ୟବହାର କରିଥାଉ ଓ ଆମ ପରିବାର ଜୀବିକା ମେଣ୍ଟାଇଥାଉ ଧାନ ଆମର ମୁଖ୍ୟତଃ ପ୍ରଧାନ ଖାଦ୍ୟ ଅଟେ